ମୁଇଁ ଗୋଟିଏ ଛୋଟିଆ ଲେଖାକାର୍ ହେ ଆର୍ ମୁଇଁ କୀର୍ତ୍ତିନ୍ ଗୀତ୍ ଭଲ୍ ଭାବେ ଲେଖ୍ସିଁ ମୋର୍ ଯେତ୍କି ଜ୍ଞାନ ଅଛି ଆର୍ ଇ ବିଷୟେ ନେଇକିରି ଅନେକ ପାର୍ଟି ମତେ ଫର୍ମାଏସ୍ କର୍ସନ୍ ଦଶ୍ ପନ୍ଦର୍ଟା ପାର୍ଟି ବି ମୁଇଁ ଇ ଗାନା ବି ଦଉଚେଁ ଆର୍ ଅଫର୍ ଆଉଚି ଯେତ୍କି ମୋର୍ ମୁଣ୍ଡ ଅଛି ମୁଇଁ ଲେଖିପାରୁଚିଁ ହେଲେ ଯେନ୍ ଯେନ୍ମାନେ ଇ ଜିନିଷ୍ ନେଇକରି ଗାଉଛନ୍ ସେମାନେ ବହୁତ୍ ପପୁଲାର୍ ହଉଛନ୍ ସେଥିରଲାଗି ବୋଲେ ଅଫର୍ ବହୁତ୍ ଆସୁଚି ଆର୍ ମୁଇଁ ଲେଖିକରି ଦଉଚେଁ ବି ଆର୍ ତାକର୍ ଲାଗି ମୋର୍ ଲାଗି ସେମାନେ ବହୁତ୍ ଭଲ୍ ଆଁ ସେମାନଙ୍କର୍ ମୁଇଁ ମୁଇଁ ଲେଖିଦେଲେ ନାଇଁ ହଏସି ସେମାନେ ଗାଇ ବି ସେନ୍ତା ଜାନୁଛନ୍ ମୁଇଁ ଯେନ୍ତା ବତଉଚନ୍ ସେମାନେ ସେନ୍ତା ଗାଉସନ୍ ଆର୍ ସେତ୍କି ପ୍ରଶଂସା ପାଉଛନ୍ ଆର୍ ଲୁକ୍ମତେ ବହୁତ୍ ମାନ୍ୟତା ଦଉଛନ୍ ସେଥିରଲାଗି ମୁଇଁ ନିଜ୍କି ନିଜ୍ ବହୁତ୍ ଗର୍ବ ମନେ କରୁଚେଁ ଆର୍ ଦିନେ ନା ଦିନେ ମୁଇଁ ଆଗକେ ଏଇଟା ଆର୍ ଭଲ୍ ଲେଖିମି ବୋଲି ଭାବୁଚେଁ ମୁଇଁ ଥିବାର୍ ତକ୍ ଏଇଟା ଭଲ୍ ଭାବେ ଯିବାବୋଲି ମୋର୍ ଅନୁଭବ୍ ଅଛେ